ହଁ ମୁଁ ଏକ ଗୋଷ୍ଠୀ ସହିତ ଦୌଡ଼ିଛି ସେହି ଗୋଷ୍ଠୀର ନାମ ହେଲା ସ୍ମାଇଲ୍ ପ୍ଲିଜ୍ କ୍ଲବ୍ ଏ ଯୋଗ ଦେଇଛିି ଯଦି ହଁ ତେବେ ସେହି ଅନୁଭୂତି ଗୁଡ଼ିକ ବହୁତ ଭଲ ଥିଲା କାହିଁକି ନା ମଣିଷର ଶରୀରର ସୁସ୍ଥ ରହିଥାଏ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ପାଇଥାନ୍ତି ଏହି ସ୍ମାଇଲ୍ ପ୍ଲିଜ୍ କ୍ଲବ୍ରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ଦୌଡ଼ିବା ନିହାତି ଆବଶ୍ୟକ ତଥା ମଣିଷ ଶରୀରର ଅସୁସ୍ଥ ଥିବାରୁ ଏଥିରେ ସହାୟକ ହୋଇପାରିବ ଦୌଡ଼ କ୍ଲବ୍ରେ ଯେଉଁମାନେ ଯୋଗ ଦେଇଥାନ୍ତି ସେମାନେ ସୁସ୍ଥ ରହିଥାନ୍ତି ବ୍ୟକ୍ତି ବିିଶେଷ ମାନେ ଦୌଡ଼ୁଥିବାରୁ ତାଙ୍କର ହାତ ଗୋଡ଼ ବ୍ୟଥା ବି ହୋଇଥାଏ କାରଣ ଦୌଡ଼ିବାରୁ ଶରୀରର ମୁକ୍ତ ମିଳିଥାଏ ସ୍ମାଇଲ୍ ପ୍ଲିଜ୍ କ୍ଲବ୍ରେ ସମସ୍ତ ପ୍ରକାର ଯୋଗ ଧ୍ୟାନ କରିବା ନିହାତି ଦରକାର ଏହା ସହିତ ମଣିଷ ଯେତେ ଦୌଡ଼ିବ ସେତେ ସୁସ୍ଥ ରହିବ ଏହା ବ୍ୟତୀତ କୌଣସି କ୍ଷେତ୍ରରେ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ଏତଦ୍ ବ୍ୟତୀତ ଗୋଷ୍ଠୀ ସହିତ ଯୋଡ଼ି ରହିବା ଏକାନ୍ତ ଆବଶ୍ୟକ ଅଟେ